ଆମ ଅଞ୍ଚଳରେ କ୍ରୀଡ଼ାବିତମାନଙ୍କ ପାଇଁ ବହୁତ ସାହାଯ୍ୟ ରହିଛି ଏବଂ କ୍ରୀଡ଼ା ଲୋକମାନଙ୍କ ପାଇଁ ଏକ ବସ୍ ରହିଛି ଏବଂ ବସ୍ରେ ନେଉ ନବରଙ୍ଗପୁରରେ କ୍ରୀଡ଼ା ଉତ୍ସବରେ ଏବଂ ସେଠି ସେମାନଙ୍କୁ ଆନନ୍ଦ କରାଯାଏ ଏବଂ ତାଙ୍କ ପାଇଁ ସବୁ ବ୍ୟବସ୍ଥା ରହିଥାଏ ଖାଇବା ପାଇଁ ଏବଂ ପେନ୍ସନ୍ ଏବଂ ମେଡ଼ିକାଲ ସବୁକିଛି ସେଠି ରହିଥାଏ ହ୍ୱିଲ୍ ଚେୟରରେ ଲୋକମାନଙ୍କୁ ନିଅନ୍ତି ଏବଂ ସେଥିରେ ସବୁ ସୁବିଧା ରହିଥାଏ କ୍ରୀଡ଼ା ଉତ୍ସବରେ ବିତମାନଙ୍କ ପାଇଁ ବହୁତ ସାହାଯ୍ୟ ରହିଚି ଏବଂ ସେମାନଙ୍କୁ ସବୁ ସାହାଯ୍ୟ ପ୍ରଧାନ କରାଯାଏ ପେନ୍ସନ୍ ବି ଦିଆଯାଏ ଏବଂ ସେମାନଙ୍କୁ ବସ୍ ଅଛି ବସରେ ନିଅନ୍ତି ଏବଂ ସେମାନଙ୍କ ପାଇଁ ସବୁ ସାହାଯ୍ୟ ରହିଥାଏ